ସାର୍ ନମସ୍କାର୍ ସାର୍ ଆମ ଘର ହେଉଛି ବାଲିପଡ଼ା ଏଇଠି ପାଖରେ

ସାର୍ ଆପଣଙ୍କର ଯେଉଁ ଯେଉଁ ବିଭାଗର ଯେଉଁ ପାଣି ବିଭାଗରୁ ଯେଉଁ ପାଣି ଦେଉଛନ୍ତି ସେ ପାଣି କ'ଣ ଭଲ ଲାଗୁନି ଖାଲି ଲୁହାଳିଆ ଲୁହାଳିଆ ଲାଗୁଛି ସବୁ ଭଲପାଣି ଆସୁନି ନାଇଁ ଯେଉଁ ସପ୍ଲାଇ ଯେଉଁ ପାଣି ଦେଇଛନ୍ତି ଆପଣ

ଏଇ ସାର୍ ପନ୍ଦର ଦିନ୍ ହେଲା ଲାଗିଲାଣି ମୁଁ ତ ଯାହାକୁ ଆପଣଙ୍କ ଅଫିସ୍ରେ ଆସି କହୁଛି ଯେ ସେ କେହି ଶୁଣୁନାହାଁନ୍ତି କହୁଛନ୍ତି ଇଏ ଛୁଟିରେ ଅଛି ସିଏ ଛୁଟିରେ ଅଛି ଆଉ ଆମେ ଦେଖିବୁ ଯିବୁ ଏମିତି କହିକି ଟୋଟାଲି କିଛି କରୁନାହାନ୍ତି ଆପଣଙ୍କ ପାଖକୁ ଆସିବାକୁ ପଡ଼େନି ତାଙ୍କ ପାଖକୁ ଆସେ ସେମାନେ କୁହନ୍ତି ହଁ ଆମେ କରିଦେବୁ ସିଏ କହୁଛନ୍ତି ଯେ ତୁମର ସେ ଯେଉଁ ରେ ସବୁ ଟାଙ୍କି ଅଛି ସିଏ ଟାଙ୍କି କ'ଣ ସଫା ହେଇନି ମୁଁ କହିଲି ସାର୍ ଟାଙ୍କି ସଫା ହେଇନି ଆଉ ଟାଙ୍କି ସଫା ଦାୟିତ୍ଵ କ'ଣ ଆମର ଡିପାର୍ଟମେଣ୍ଟ୍ କରିବ ନାଁ ତ ବର୍ଷା ଦିନେ ବର୍ଷା ଦିନେ ଯେଉଁ କଳା କଳା ସବୁ ଆସୁଛି ମାନେ ପାଣିଟା ଆମେ ଫୁଟେଇ ସାରିଲାପରେ ତଳେ ଯେମିତି ଆମେ ପାଣିକି ନେଇକି ଗରମ କରୁଛୁ ତଳେ ଗୋଟେ ପରସ୍ତ ଗୋଟେ ବସିଯାଉଛି ସାର୍ ଆପଣଙ୍କ ଯେଉଁ ସପ୍ଲାଇ ପାଣି ପ୍ରାୟତଃ ଆମ ଗାଁର ବାଳିପଡ଼ା ନଲ୍ଲାରେ ନଲ୍ଲା ଏରିଆର ସମସ୍ତ ଲୋକ ପାଣି ପିଉଛନ୍ତି ଛୋଟପିଲା ବି ପିଉଛନ୍ତି ଦେହ ଖରାପ ବେଶୀ ହେଉଛି ମୁଁ ଆଗରୁ ଥରେ ଦୁଇଥର ଆସି କମ୍ପ୍ଲେନ୍ କରିଥିଲି ହଉ ସାର୍ ମୁଁ ଆସୁଛି ଆପଣ ଯାହା ଦେଖିକି ଗୋଟେ ପଦକ୍ଷେପ ନେବେ ଆଉ ରହିଲି ସାର୍ ନମସ୍କାର୍